ଶୁଭୁନି ଭଲ ସେ ଟିକେ କହିଲ ହଁ କୁହନ୍ତୁ ଭଲ ସେ ଟିକେ କହିବେ ଆପଣଙ୍କର କଥା ଶୁଭୁନି ଠିକ୍ ସେ ହଁ ଆପଣଙ୍କର କଣ ହୋଇଛି କି ହଁ ଆପଣଙ୍କର

ଆପଣ ଗୋଟିଏ ଗଭ୍ମେଣ୍ଟ ହସ୍ପିଟାଲ କୁ ଯାଆନ୍ତୁ ଯୋଉଠି କି ସେଇଠାରେ କିଛି ସୁବିଧା ଥିବ ଯୋଉଥିରେ କି ମେଡ଼ିସିନ ଯେମିତି କି ଔଷଧ ଆଉ ଭିଟାମିନ୍ ସେମିତି କିଛି ମିଳୁଥିବ ଆପଣ ସେଇ ହସ୍ପିଟାଲ କୁ ଯାଆନ୍ତୁ ଆପଣଙ୍କୁ ଯାହା କଷ୍ଟ ବେଶୀ ହବାକୁ ମଧ୍ୟ ପଡ଼ିବନି ଆପଣଙ୍କର ହଁ ଆପଣ ଆଉ ଥରେ ଆସନ୍ତୁ ମୁଁ ମୁଁ ବୋଧେ ସେଇଠାରେ ନ ଥିବି ସେଥିପାଇଁ କିଛି ଅସୁବିଧା ହୋଇଥିବ ଆପଣ ଆଉ ଥରେ ଆମ ହସ୍ପିଟାଲ କୁ ଆସନ୍ତୁ ଆଉ ଆମ ହସ୍ପିଟାଲ ରେ ଟିକେ ଚିକିତ୍ସା କରାନ୍ତୁ ଆପଣ କେବେ ଆସୁଛନ୍ତି ହଁ ଆପଣ ହଁ ମୁଁ ଏଇ ଏଇଠି ହସ୍ପିଟାଲ ରେ ହିଁ ଅଛି ଏବେ ଏବେ ଏବେ ଜଏନ୍ କରିଛି ନା ସେଥିପାଇଁ ମୁଁ ହସ୍ପିଟାଲ୍ ରେ ନଥିବି ଆପଣ ଆସିଲା ବେଲେ ସେଥିପାଇଁ ଆପଣ କିଛି ସପ୍ତାହ ପରେ ନା ଏଇ ସପ୍ତାହ ପରେ ଆସନ୍ତୁ ମୁଁ ଆପଣଙ୍କର ଚିକିତ୍ସା କିରିବି ଭଲ ଭାବରେ ଏବଂ ଆପଣଙ୍କର ଅର୍ଥ ଖର୍ଚ୍ଚ ର ବି ମଧ୍ୟ କିଛି ଦେଖାଯାଉ ଅର୍ଥ ଖର୍ଚ୍ଚ ମଧ୍ୟ ବେଶୀ ଖର୍ଚ୍ଚ ହେବାକୁ ପଡ଼ିବ ନାହିଁ ସେଥିପାଇଁ ଆପଣ ଆସିବେ